ଆଜିକାଲି ଡାକ୍ତରଖାନା ମାନଙ୍କେ ଏନ୍ତା ଅସୁବିଧା ହେଉଛି ଯେ ତା'ର ମାନେ ଲୋକେ ପହଞ୍ଚି କରିବି ତା'ମାନେ ଆମର ଠିକ୍ ଚିକିତ୍ସା ପାଇ ନା ପାରବା ପହେଲା ତ ହେଲା ଅକ୍ସିଜେନ୍ ନେ ସେ ନେଇ ମିଲ୍ବା ଡାକ୍ଟର କହୁଛନ୍ ଅକ୍ସିଜେନ୍ ସିଲିଣ୍ଡର୍ ନା ତା'ପରେ ଅସ୍ତ୍ରପୋଚାର ନେକି ଗଲେ ସେନ କହୁଛନ୍ତି ଯେ ତା'ର ମାନେ ଇଏ ସବୁ ଉପକରଣ ଜିନିଷ୍ମାନ ନା ନେ ନୋ ବୋଲି କରି କହୁଛନ୍ ତା'ପରେ କାଣ ହେଉଛି କି ଇ ଆମର ଯେନ୍ ବେଡ଼୍ ଅଛି ସେ ବେଡ଼୍ ବି ନେନୋ ପେସେଣ୍ଟ ଯିଏ ତା' ଆମର ସୁନ ରଖିବା ବୋଲେ ଜାଗା ବି ନାନୋ ଆରୁ ତଲେ ସେ ପେସେଣ୍ଟ କି ଶୁଆବାର କେ ପଡ଼ୁଛି ବୋଲେ ଏ ସବୁ ଅସୁବିଧା ଲାଗି କରି କରି ସେ ବେମାରୀଟା କାଣ କରୁଛି ସେ ବି ସେ ବିଚରା କଲ ବଲ ହେଉଛି ଆର ଚିକିତ୍ସା ବି ଭଲ କରି ପାଇନ ପାରବା ଆସୁନି ସେ ଡାକ୍ଟରକୁ ଯାଇକି କହିଲା ଡାକ୍ଟର ବୋଲୁଛି ଇନୋ ଜିନିଷପତ୍ର ଭଲଟା ନାନୋ ବୋଲେ ତମେ କାଣ କର ଉପର୍ ଡାକ୍ଟରଖାନା କେ ଯାଅ ସେମାନେ ଉପର୍କେ ରେଫର୍ କରି ନେଉଛନ୍ ବୋଲେ ସେ ରେଫର୍ ଯେନ୍ କରି ନେଉଛନ୍ ସେ ଡାକ୍ଟରଖାନା କେ ଯୋଉନ୍ ଯୋଉନ୍ ବାଟେ କାଣ ହେଉଛି ସେବେ ସେ ବେମାରୀ ଯଦି ଭାଗ୍ୟ ଯଦି ଖରାପ ଅଛି ବୋଲେ ସେ ବିଚରା ବାଟରେ ବି ମରିଯାଉଛି ଆଉ ସେ ପରିବାରଟା ଏତେ ଅସୁବିଧା ହେଉଛନ୍ତି ଯେ କହିନା ହୁଏ ବୋଇଲେ ଅକାରଣରେ ତା'ମାନେ ଜୀବନ ଯେଉଁ ସେ ଯୋଉଛି ବୋଲେ ଡାକ୍ଟରଖାନା ମାନଙ୍କୁ ଏସବୁ ଯେନ୍ ଅସୁବିଧାମାନ ହେଉଛି ଏସବୁ ଜିନିଷ୍ଟା ତା'ର୍ ମାନେ ଆଜ୍କା ତା'ମାନେ ଆମର୍ ଯେନ୍ ଇ ଲୋକେ ଯେନ୍ ମରୁଛନ୍ ତା'ର କାରଣ ଇଟା ଇହାଁ